ରୋଷେଇ ଯଦି ରୋଷେଇ କଥା ଆମେ ଦେଖିବା ତେବେ ସାଧାରଣତଃ ସମସ୍ତେ କୁହନ୍ତି ସମସ୍ତଙ୍କର ଯେଉଁ ଆମର କ'ଣ ଯେଉଁ ରାଗ ତାର ଭଲ ମନ୍ଦ ଏହି ସବୁ କହନ୍ତି କ'ଣ ତାର ପେଟବେଟୁ ହିଁ ପେଟ ବାଟୁ ହିଁ ହୋଇଥାଏ ଯଦି ତାର ଖାଇବା ଠିକ୍ ହେଇଥିବ ମନ ପସନ୍ଦର ହେଇଥିବ ତା'ହେଲେ ସିଏ ସାଧାରଣତଃ ସବୁବେଳେ ଖୁସିରେ ରୁହନ୍ତି ବୋଲି ଲୋକମାନେ କହନ୍ତି ତ ଏଇସବୁକୁ ଦୃଷ୍ଟିରେ ରଖି ମୁଁ ସାଧାରଣତଃ ମୋର ରୋଷେଇ କାର୍ଯ୍ୟ ମାନେ ରୋଷେଇ ଆରମ୍ଭ କରିଥିଲି କ୍ଷିରିରୁ କ୍ଷୀରିରୁ କରିଥିଲି ତ କ୍ଷୀରି ମୋର ପ୍ରଥମ ରୋଷେଇ ଥିଲା ତ ମୁଁ କ୍ଷୀରି କେମିତି କ'ଣ କରିବି ସେ ସବୁ ଜାଣିନଥିଲି ବାସ୍ ଏତିକି ଜାଣିଥିଲି ଯେ ଯାହା ବି କରିବି ଯେମିତି ସମସ୍ତଙ୍କୁ ଭଲ ଲାଗିବ ସମସ୍ତେ ଖୁସି ହେବେ ଆନନ୍ଦିତ ହେବେ ସେଥିପାଇଁ ମୁଁ ପ୍ରଥମେ ମିଠା କରିବା ପାଇଁ ଚେଷ୍ଟା କରିଥିଲି ତ ମିଠା ହିସାବରେ କ୍ଷୀରିକୁ ହିଁ ବାଛିଥିଲି ତ ମୋ ବାପା ଜଣେ ରୋଷେଇଆ ମୁଁ ଯେତେ ଯାହା ରୋଷେଇ କଲେ ବି ତାଙ୍କୁ ଭଲ ଲାଗେନି ଧର ତରକାରୀଟେ କଲି ସେ କହିବେ ଲୁଣ ହେଇଛି ଏଠି ହେଇଛି ସେଠି ହେଇଛି ତ ମୋତେ ସେଥିପାଇଁ ମାନେ ବହୁତ ଡର ଲାଗୁଥିଲା ତ ମୁଁ କ୍ଷୀରି କଲାବେଳକୁ ତ ମୋର ସାମଗ୍ରୀ ଭାବରେ ନେଇଥିଲି ଆମର ଯେଉଁଟାକି ସାଧାରଣ ଲୋକମାନେ ନେଇଥାନ୍ତି ବ୍ୟବହାର କରିନ୍ତି ମୁଁ ବି ସେହି ହିସାବରେ କରିଥିଲି ଆମର କ'ଣ ଅରୁଆ ଚାଉଳ ନେଇଥିଲି ତା'ପରେ ଆମର କ୍ଷୀର ନେଇଥିଲି ତାପରେ ସେଠି ମିଶେଇବା ପାଇଁ ଫାଷ୍ଟ୍ ଫୁଡ଼୍ କିଛି ନେଇଥିଲି ଆଉ ତା'ପରେ ମୋର ରୋଷେଇ କାର୍ଯ୍ୟ ଆରମ୍ଭ କରିଥିଲି ତ ମୁଁ କ୍ଷୀରି ତ ବସାଇଦେଲି ତା'ପରେ କ'ଣ ସେଠି ଯେଉଁ ଆମର କ୍ଷୀର ଦେବା କଥା ଯାହା ବି ଦେବା କଥା ସବୁ ଦେଇଦେଲେ ଠିକ୍ ଅଛି ଦେଇ ସାରିଲା ବେଳକୁ ମୋତେ କେବଳ ଖାଲି ଏତିକି ମାନେ ଭାବିବାର ଥିଲା ଯେ ମୁଁ ଚିନିଟା କେଉଁ ହିସାବରେ ପକାଇବି ମାନେ ମୋ ପସନ୍ଦର ପକାଇବି ନା ସମସ୍ତଙ୍କର ମନ ପସନ୍ଦର ପକାଇବି କ'ଣ ପାଇଁ ନା ଆମେ ସାଧାରଣତଃ ରୋଷେଇ ଯେଉଁ କରେ ତ ଲୋକ କୁହନ୍ତି ପିନ୍ଧିବ ଅନ୍ୟ ଜଣଙ୍କର କିନ୍ତୁ ଖାଇବ ନିଜ ପସନ୍ଦର ଯେଉଁ ଡ୍ରେସ୍ଟି ପିନ୍ଧିବ ରାସ୍ତାରେ ଯିବାବେଳେ ଯେମିତି ଲୋକଟେ କହିବ ଯେ ବାଃ ବଢ଼ିଆ ଡ୍ରେସ୍ଟେ ହେଇଛି କିନ୍ତୁ ଖାଇବାଟା ନିଜ ପସନ୍ଦର ଖାଇବ ତ ମୁଁ ତ ମୋ ପାଇଁ କରୁନି ସମସ୍ତଙ୍କ ପାଇଁ କରୁଛି ତେବେ କ୍ଷିରିଟେ କରିଥିଲି ସଠିକ୍ ହିସାବରେ ଚିନି ଲୁଣ ଠିକ ଭାବରେ ପକେଇଥିଲି ଆଉ ଏଇଟା ସମସ୍ତଙ୍କୁ ବହୁତ ପସନ୍ଦ ବି ଲାଗିଥିଲା ଆଉ ଯେହେତୁ ମୁଁ ପ୍ରଥମ ଥର କରିଥିଲି ମିଠା କରିବା ପାଇଁ ଚାହୁଁଥିଲି ତ ସେଥିପାଇଁ କ୍ଷିରି